ହେଲୋ ଶୁଭୁଛି ହଁ ଆମର ରାଉରକେଲାରେ ସିଙ୍ଗେଡ଼ା ବରା ଷ୍ଟଲ୍ ଅଛି ଆପଣ ମୁଁ ସିଙ୍ଗେଡ଼ା ଦେଉଛି ଗୋଟେ ପିସ୍ ପନ୍ଦର ଟଙ୍କା ବରା ଦଶ ଟଙ୍କା ଆଳୁଚପ ଦଶ ଟଙ୍କା ଆଉ ପକୋଡ଼ି ପା ହେଉଛି ଚାଳିଶ ଟଙ୍କା ଏତେ ସବୁ ଜିନିଷ ଆଳୁର ତ ରେଟ୍ ବଢ଼ିଲାଣି ପଚାଶଟଙ୍କା ହେଲାଣି ପିଆଜ ତ ପଚାଶ ଷାଠିଏଟଙ୍କା ହେଲାଣି ଆଉ ତେଲ ତ ଶହେ ଚାଳିଶି ଶହେ ଅଶି ହେଲାଣି ଆମ ସରକାର ତ ଏତେ ସବୁ ବଢ଼େଇଲେଣି ଯେ ଆମେ ତ ଲୋକକୁ ଦେବୁ କ'ଣ ଆମକୁ ତ ନିଜକୁ ଖାଇବାକୁ ମିଳୁନି ଆଁ କୌଣସି ଜିନିଷ ଆଜିକାଲି ଆପଣ ଆଚ୍ଛା ଆପଣଙ୍କର ସେଇଠି ଯଦି ଶସ୍ତା ହେବ ତା'ହେଲେ ମୋତେ ସେଇଠି ଘରଭଡ଼ା ନେଇକି ରହିବାକୁ ପଡ଼ିବ ସବୁ ଜିନିଷ ଏଇଠୁ ବୋହିକି ଯିବାକୁ ପଡ଼ିବ ସେ ସେ ପଇସା ଗୁଡ଼ିକ ତ ସେଇଠି ବି ଖର୍ଚ୍ଚ ହୋଇପାରିବ ତ ଆମର ଏଇଠି ତ ଶସ୍ତାରେ ମୁଁ ଏଇସବୁ କରିପାରିବି ଏଇଠି ଆରାମରେ ଆଚ୍ଛା ଆଚ୍ଛା ଏଇଠି ତ ଆମର ଓଡ଼ିଶାରେ ପିଲାମାନଙ୍କର ପାଠଶାଠ ମଧ୍ୟ ଅଛି ପିଲାମାନେ ଏଠି ପଢ଼ାପଢ଼ି କରୁଛନ୍ତି ଆଉ ପିଲାଛୁଆ ପରିବାରକୁ ନେଇ ଏକାଥରେ ତ ଆମେ ଅନ୍ୟ ରାଜ୍ୟକୁ ଯାଇପାରିବୁନି ନା ଆମ ଓଡ଼ିଶାରେ ଯାହା କରିପାରିବୁ ଅନ୍ୟ ରାଜ୍ୟକୁ ଯାଇକି ଦାଦନ ଖଟିବା ଆମର ସମ୍ଭବ ନୁହେଁ ଅନ୍ୟ ରାଜ୍ୟରେ ଯାଇ ଖଟି ପାରିବୁନି ଆମେ ଆଚ୍ଛା ଆଚ୍ଛା ହଁ ହଁ ଆମର ଓଡ଼ିଶାରେ ତ ଏତେ ରେଟ୍ ସେଥିପାଇଁ ଆମର ଛୁଆପିଲାମାନଙ୍କୁ ପାଠ ପଢ଼େଇବା ଆଉ ଚଳିବା ମଧ୍ୟ କଷ୍ଟକର ହୋଇଯାଉଛି କ'ଣ କରିବୁ ସେଥିପାଇଁ ହଁ ହଁ ଏଇଠି ତ ଏଇଠି ଆଚ୍ଛା ଆଚ୍ଛା ଏଇଠି ତ ସବୁ ଜିନିଷର ରେଟ୍ ହେଲାଣି ଆଉ ଆମେ ସେଥିରେ ଆଉ କ'ଣ କରିପାରିବୁ ବଜାରକୁ ବାହାରିଲେ ତ ଦେଖୁଛନ୍ତି ପିଆଜଠୁ କଞ୍ଚାଲଙ୍କାଠୁ ଆରମ୍ଭ କରିକିରି ସବୁ ଜିନିଷର ରେଟ୍ ଆକାଶ ଛୁଆଁ ହେଲାଣି ଆମେ ତ ଚଳି ପରିବାରକୁ ନେଇ ଚଳିବାକୁ ପଡ଼ିବ ନା କ'ଣ କରିବୁ କୁହନ୍ତୁ ରେଟ୍ ବେଶି ହେଲେ ଆମେ କାଷ୍ଟମରକୁ କହିକି ବିକ୍ରି କରିବାକୁ ପଡ଼ୁଛି ଯୋଉଠି ଦୁଇଶହ ତିନିଶହ ବିକ୍ରି ହେଉଥିଲା ଏବେ ପଚାଶ ଷାଠିଏ ବିକ୍ରି ହେଉଛି ଆଉ କ'ଣ କରିବୁ ହଁ ଆଉ ଆମେ ଆଗ ଆଗ ପାଞ୍ଚହଜାର ଛଅହଜାର ଟଙ୍କାର କାରବାର ହେଉଥିଲା ଏବେ ଛଅଶହ ସାତଶହ ଟଙ୍କାର କାରବାର ହେଉଛି କାହିଁକି ସବୁ ଜିନିଷର ଏତେ ରେଟ୍ ବଢ଼ିଯାଇଛି ଯେ ଆମେ ବିକିବୁ କ'ଣ ଖାଇବୁ କ'ଣ ସେଇଟା ବି ଭାବିପାରୁନୁ ଛୁଆପିଲାଙ୍କୁ ପାଠ ପଢ଼େଇବୁ କ'ଣ ସେଇଆ ବି ଆମର ଚିନ୍ତାର କାରଣ ହେଲା ସେଇଆ ତ ମୁଁ ବି ବୁଝିପାରୁଛି ଯେ ଆମ ଓଡ଼ିଶାର ଲୋକ ଓଡ଼ିଆ ଛାଡ଼ିକିରି ଆଉ କୌଣସି କାମ ପ୍ରତି ତ ପକ୍ଷେ କହିବା ସମ୍ଭବ ନୁହେଁ